ଆମ ଓଡ଼ିଆରେ ବହୁତ ଲେଖକ ଅଛନ୍ତି ଲେଖକ ସବୁ ଲେଖକଙ୍କ ମଧ୍ୟରୁ ମୋତେ ଫକୀରମୋହନ ସେନାପତିଙ୍କୁ ବହୁତ ଭଲଲାଗେ ଆଉ ଫକୀର ମୋହନ ସେନାପତିଙ୍କୁ ବ୍ୟାସକବି ମଧ୍ୟ କୁହନ୍ତି ଫକୀର ମୋହନ ସେନାପତି ବାଲେଶ୍ଵର ଜିଲ୍ଲାର ମଲ୍ଲିକାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମଲ୍ଲିକାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଆଉ ସେ ବେଶି ପାଠ ପଢ଼ିପାରିନଥିଲେ ନିଜ ଉଦ୍ୟମରେ ନିଜ ଘରେ ପଢ଼ି ବହୁ ଜ୍ଞାନ ଅର୍ଜନ କରିଥିଲେ ଓଡ଼ିଆ ଭାଷାକୁ ବଙ୍ଗଳା ଭାଷାର ପ୍ରଭାବରୁ ରକ୍ଷା କରିବା ପାଇଁ ସେ ବହୁତ ଉଦ୍ୟମ କରିଥିଲେ ଆଉ ସିଏ ରେବତୀ ଛ'ମାଣ ଆଠଗୁଣ୍ଠ ଗଳ୍ପ ଲେଖିଥିଲେ ଆଉ କେନ୍ଦୁଝର ରାଜାଙ୍କର ଦେୱାନ ନିଜ ବୁଦ୍ଧିବଳରେ ସେ ପ୍ରଜାମାନଙ୍କୁ ମେଳିକୁ ଦମନ କରିଥିଲେ ସେ ବହୁତ ଗଳ୍ପ ଓ ଉପନ୍ୟାସ ବା କାବ୍ୟ କବିତା ରଚନା କରିଥିଲେ ଆଉ ତା'ପରେ ସେ ଏଇସବୁ କରି ସେ ଅମର ବି ହୋଇପାରିଥିଲେ